ପାଲା ଦାସକାଠିଆ ମେଳା ସଂକୀର୍ତ୍ତନ ଏହି କଳାଶୈଳୀ ଗୁଡ଼ିକ ଲୋପ ପାଇବାକୁ ବସିଲାଣି ତେଣୁ ସରକାର ପାଖରେ ବିନତି କରୁଛି ଏହି କଳା ଶୈଳୀ ଗୁଡ଼ିକ ପୁନରୁଦ୍ଧାର ହେଉ